ମୋର ବାରିପଟେ ଗୋଟେ ଜାଗା ଅଛି ସେଥିରେ ମୁଁ ଆଳୁ ବାଇଗଣ ସାରୁ କଦଳୀ କେତେ ଗୁଡ଼ିଏ ଜିନିଷ ଲଗେଇଚି ସେଥିରେ ମୋର ପ୍ରଥମ ଉତ୍ପାଦ କଲରା କଲରାକୁ ପାଣି ଦେଇଦେଇ ତାକୁ ବଡ଼ କଲି ସିଏ ମାଡ଼ିଲା କଲରା ହଉଚି ପିତା ଜିନିଷ ସେଥିରେ ଡାଇବେଟିସ୍ ପେସେଣ୍ଟ ଭଲ କାମ ଦଉଚି ସେଇକି ଗଛରେ କେତେ ଗୁଡ଼ିଏ କଲରା ଫଳିଲେ ମୁଁ ନିଜେ ଖାଇଲି ମୋ ସାଇ ପଡ଼ିଶାକୁ ଦେଲି ବନ୍ଧୁବାନ୍ଧବଙ୍କୁ ଦେଲି ସେଥିରୁ ସେମାନେ ବହୁତ ଉପକୃତ ହେଲେ କଲରା ଏମିତି ଗୋଟିେ ଜିନିଷ ଯିଏ ଖାଇଲେ ତା ଦେହ ସୁସ୍ଥ ରହେ ଡାଇବେଟିସ୍ ପେସେଣ୍ଟ ମାନଙ୍କୁ ବେଶୀ ହିତକାର ସେଥିପାଇଁ ମୁଁ କଲରାକୁ ବେଶୀ ପସନ୍ଦ କରେ କଲରା ପ୍ରତିଦିନ ଖାଆନ୍ତୁ ଦେହ ସୁସ୍ଥ ରହିବ ଓ ଡାଇବେଟିସ୍ ପେସେଣ୍ଟ ମାନେ ମଧ୍ୟ ବେଶୀ ଉପକୃତ ହେବେ